ଧବାରିଲେ ହେଲେ ଆମକୁ ପହଲା ଅଧା ବାଲ୍ଟିନ୍ ପେନ୍ରେ ଇଜି ପକାଇ କରି ତା କପଡ଼ାକେ ବତୁରାଇ ଦେଲେ ଆମେ ରାତି ଯଦି ସନ୍ଧ୍ୟାରେ ବତୁରାଇ ଦେଲେ ବତୁରାଇ ଦେଇକି ବଲେ କପଡ଼ା ମାନେ ଠିକ୍ ବୁତରି ଇଏ କରି ସକାଳେ କାଁ କର୍ମା ସେଇଟାକି ସବୁ ଛୁପାଇ କରି ଯେତେ ସରପ ପାନି ନେଇଦେବା ସେ ସବୁ ବାହାର କରିଦେଲେ ଗୋଟେ ବାଲ୍ଟିରେ ପାଣି ପେନ୍ ଆନି କରି ସେଇଟାକି ଆମେ ଭଲ ସେ ଏ ଧର ଗୋଟେ ବାଲ୍ଟି ନ ପ୍ୟାଣ୍ଟ ସେଇଟା କାଚି କରି ରେଗଡ଼ି ମା ବଲେ କାଚିକି ଧୋଇ ଦେଲେ ଗୋଟେ ବାଲ୍ଟି ଧୋଇ ଧୋଇ କରି ଏଇଟା କଲେ ଆ ଦୁଇଟା ବାଲ୍ଟି ରଖିକରି ଗୋଟେ ବାଲ୍ଟିରେ ବୁଥି କରି ଆଉ ଗୋଟେରେ ଗୋଟେ ଛାଡ଼ି ଗଲେ ଆଉ ସେ ବାଲ୍ଟି କିଏ ଆଣଲେ ଜଳ ମାନେ ପେନ୍ଟା ଟିକେ କମ୍ କ୍ଷତି ହେବା ମାନେ ବଞ୍ଚିିବା ମେନଲି ତାର୍ ସାଙ୍ଗେ ଟାଇମ୍ ବି ଆମର ପହଞ୍ଚିବା ଯେନ୍ଟାକି ଭଲ୍ କପଡ଼ା ଭଲସେ ଟିକେ ସଫା ହେବା ଆଉ ପିନ୍ଧବାର୍ ଲାଗି ବି ଟିକେ ସଫା ଲାଗ୍ବା ଆଉ ଯଦି କମ୍ ଟାଇମ୍ରେ ଆମେ ପ୍ୟାଣ୍ଟ ସାର୍ଟ ସଫା କରୁ ବଲେ ଭଲସେ ସଫା ନେଇ ହଏ ଆଉ ପ୍ୟାଣ୍ଟ ଟିକେ ବି ଜହକ୍ ଇଟା ହେବା କ୍ଷତି ହେବା ଆଦି ଆମେ ସନ୍ଧ୍ୟାନୁ ପ୍ୟାଣ୍ଟ ସାର୍ଟ ବତୁରାଇକି ରଖ୍ମା ଆଉ କାଚମା ବଲେ ଆର ଦିନ ପେନ୍ ବି କମ୍ କ୍ଷତି ମାନେ ମନେକର ଧରନ୍ ଚାରିଟା ପ୍ୟାଣ୍ଟ ଆମେ ଚାରିଟା କପଡ଼ା ଆମେ ଧୋଇଲା ସେ ଚାରି କପଡ଼ାକ ଅଧା ବାଲ୍ଟି ପେନ୍ଟେ ସରଫ ଦେଇକରି ସନ୍ଧ୍ୟାରେ ଯଦି ପ୍ୟାଣ୍ଟ ନେଇକରି ବତୁରାଇ ଦେଲା ସରଫ ଦେଇ ମିଶାଇକରି ସକାଳେ ସେଇଟା ସବୁ ମଇଳାମାନେ ସେ ପ୍ୟାଣ୍ଟଟେ ବତୁରି ଯାଇଥିବାନ ବତୁରାଇ ଦେଲେ କାଣା ହେବା ଆମେ ଆର ଦିନ ଗୋଟେ ବାଲ୍ଟି ପେନ୍ରେ ସେଇଟାକେ ମାନେ ଚିପି ଦେମା ଆଉ ସେ ପାନି ଧୋଇଦେଲେ ସେଇଟା ସବୁ ମାନେ ଆଉ କିଛି ଆମକୁ ପେନ୍ ଯା କ୍ଷତି ବିି ନି ହୁଏ ଥରେକେ ତା ମାନେ କପଡ଼ାଟା ସଫା ହେଇଯିବା ଆଉ ପେନ୍ ବି ଯହ କ୍ଷତି ନ ହୁଏ ଆରୁ ସକାଳେ ଯଦି ଥରେ କରମା ବଲେ ସଫା ବି ନଇ ହଏ ବୋଲ୍ସି ଇଆଡ଼ ସଫା ନେଇ ହେବାର୍ ବୋଲି ଆମେ ମେନ୍ ନଷ୍ଟ ୱେଷ୍ଟ କରୁଥିଲୁ ଯେଉଁ ଆଉ ଟାଇମ୍ ବି କ୍ଷତି ହେବା ଆମର୍ ଟାଇମ୍ ବି କ୍ଷତି ହେବ ଲାଷ୍ଟକେ